ମୁଁ ବଗିଚାରେ ଜୈବ ମାନେ ବଗିଚାରେ ହେନ୍ତା ଜୈବ ଜାତୀୟ ମାନେ କେଞ୍ଚୁଆ ଯେନ୍ତା ବୋଲୁଛନ୍ କି ସେଟା ମାନେ ଗଛ୍ ବଗିଚା ଭିତ୍ରେ ମାନେ ଗଛ୍ ଭିତ୍ରେ ଥିସି ସେର୍ମାନ୍ଙ୍କୁ ଆଉ ସେଟା ବହୁତ୍ ପ୍ରକାର୍ ମାନେ ଅଲିଆ ଆବର୍ଜନା ବି ଥିସି ଆଉ ସେଟାକେ ଅଲଗାବାକେ ପଡ଼୍ସି ମାଟି ଉର୍ବର କର୍ବାକେ ପଡ଼୍ସି ମାଟି ଉର୍ବର କରିନେଲେ ସେ ଗଇନ୍ତି ଦ୍ଵାରା କି କୋଡ଼ି ଦ୍ୱାରା ସେଟା ଉର୍ବର ହେସି ଆଉ ସେ ଭିତରେ କେଞ୍ଚୁଆ ଥିସନ୍ ଆଉ ସେ କେଞ୍ଚୁଆମାନେ ମାଟିକେ ଉର୍ବର କରୁଥିସନ୍ ସେଥିର୍ ଲାଗି ଗଛ୍ମାନେ ବଗିଚା ବହୁତ୍ ଗଛଲତାମାନେ ବହୁତ୍ ବଢ଼ିଆ ହେସି ଆର୍ ଆମେ ସେ ଯେନ୍ ଅଲିଆ ଆବର୍ଜନା ଥିସି ସେ ଅଲିଆ ଆବର୍ଜନାକେ ମାନେ କାଢ଼ିକରି ଫିକି ନେଲେ ଆଉ ପାଣି ପୁଣା ଦେଲେ ସିଏ ଯେନ୍ଟା ସେ ଜୈବ ଜାତୀୟ ସେ ଜୀବମାନେ ସବ୍ ମାଟିକେ ଉର୍ବର କରୁଥିସନ୍ ସେ ଭିତ୍ରେ ଆଉ ସେଟା ବହୁତ୍ ବଢ଼ିଆ ହେସି ଗଛ୍ମାନେ ଆଉ ବହୁତ୍ ବହୁତ୍ ବଢ଼ିଆ ହେସି ଗଛମାନେ ଆରୁ ତା' ମାନେ ଭଲ୍ ଉର୍ବର୍ ହେସି ମାଟି ଆରୁ ମାଟି ଉର୍ବର୍ ହେଲେ ଗଛ୍ମାନେ ବହୁତ୍ ବଢ଼ିଆ ହେଇକରି ହେସିଁ ଆଉ ସେଟା ମାନେ ଫୁଲ୍ ବି ଫୁଟ୍ସି ଆଉ ଗଛମାନ୍ଙ୍କୁ ଫଲମୂଲ ବି ହେସି